ଟେକ୍ନୋଲଜି ନିହାତି ଭାବରେ ବ୍ୟାଙ୍କିଙ୍ଗ୍ ସୁବିଧାଗୁଡ଼ିକୁ ବହୁତ ସହଜ କରିଦେଇଛି ଯାହାଫଳରେ ଆମେ ଘ ମାନେ ବ୍ୟାଙ୍କ୍ କୁ ନଯାଇକି ମଧ୍ୟ ଆମେ ସବୁପ୍ରକାର ସୁବିଧା କରିପାରୁଛୁ ଅନ୍ଲାଇନ୍ ଯାହାରେ ଟଙ୍କା ଲେଣ ଦେନ ହେଲା କି ଉଠେଇବାର ଅଛି କି ଯଦି କାହାକୁ ପଠେଇବାର ଅଛି ବୋଲି ସେସବୁ ଅନ୍ଲାଇନ୍ ଦ୍ୱାରା ବା ଟେକ୍ନୋଲଜି ଦ୍ୱାରା ହେଉଛି ଆଗେ କାଲରେ କଣ ହେଉଥିଲା ବ୍ୟାଙ୍କ୍ କୁ ଯାଇ ଘଣ୍ଟା ଘଣ୍ଟା ସମୟ ସେଠି ରହିବାକୁ ପଡ଼ୁଥିଲା ଲାଇନ୍ରେ ମଧ୍ୟ ଠିଆ ହେବାକୁ ପଡ଼ୁଥିଲା ତ କିଏ ବେହୋସ ହୋଇଯାଉଥିଲା ତ କିଏ ଆଉ କଣ ହେଇଯାଉଥିଲା ଆଜିକା ଡେଟ୍ରେ ମୁଁ ଘରେ ବସିକି ଉଇଦାଉଟ୍ ମାନେ ବ୍ୟାଙ୍କ୍ କୁ ଯାଇକି ସବୁ କାମ ହୋଇପାରୁଛି ଯାହାଫଳରେ ଲୋକମାନଙ୍କୁ ବହୁତ ସୁବିଧା ହୋଇପାରୁଛି ଆଉ ଏହା କିଛି ଦ୍ଵନ୍ଦ ସୃଷ୍ଟି କରିନାହିଁ କି ଅଛି କିଛିଟା ମାନେ ଖରାପ ଗୁଣ ଅଛି ହେଲେବି ଚଳିବ ମାନେ ଲୋକଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ୁନି ଦୂର ଦୂର ଯାଇ ସେଠିରେ ଲାଇନ୍ରେ ରହିବାକୁ ପଡ଼ୁନାହିଁ ମାନେ ବିଭିନ୍ନ ପ୍ରକାର ସୁବିଧା ହେଉଛି ଯିବା ଆସିବା ବି ଖର୍ଚ୍ଚ ବଞ୍ଚିଯାଉଛି ତ ବିଭିନ୍ନ ପ୍ରକାର ସୁବିଧା ହୋଇପାରୁଛି ଅନ୍ଲାଇନ୍ ହେବା ଦ୍ୱାରା ବା ଟେକ୍ନୋଲଜି ଆସିବାରୁ ଧୀରେ ଧୀରେ ସବୁ ସୁବିଧାଗୁଡ଼ିକ ଲୋକମାନଙ୍କ ପାଖକୁ ଆସି ପାରୁଛି ଲୋକମାନେ ମାନେ ବ୍ୟାଙ୍କ୍ କୁ ନଯାଇ ମଧ୍ୟ ସବୁ ସେବାଗୁଡ଼ିକ ଜାଣି ପାରୁଛନ୍ତି